ହଁ ହ୍ୟାଲୋ ଆ କାଲିିକି ମୁଁ ଯାଉଛି ଆଉ ତୁମର ପାଞ୍ଚ ସାତଟା ପିଲା ଦଶଟା ପିଲା ଧରିକି ଯିବି ଆଉ ତୁମ ସେଠି ରୁମ୍ ଅଛି ନା କ'ଣ ରହିବା ପାଇଁ ଖାଇବା ପାଇଁ ଆଉ କେମିତି ଭଡ଼ା ନେଉଛ କିସ ଆଉ ସବୁ ସୁବିଧା ଅଛି କି

ଦଶ ଜଣ ଯିବେ ପାଞ୍ଚଟାରୁ ରୁମ୍ ଦରକାର ପାଞ୍ଚଟା ରୁମ୍ ଦରକାର ଆ ହଁ ହଁ ଆଉ ରୁମ୍ ଭଡ଼ା କେତେ ଲେଖାଏଁ ହଁ ଗୋଟେ ଲେଖାଏଁ କେ ଗୋଟେ ଗୋଟେ କେତେ ଲେଖାଏଁ ଭଡ଼ା ଆଉ ଖାଇବା ସୁବିଧା କିସ କିଏ ହେଉଛି ଆଉ ଶୋଇବା ଖାଇବା ରହିବା ସବୁ ସୁବିଧା ଅଛି ତ ହଁ ହଁ ଶୋଇବା ଶୋଇ ଶୋଇବା ପାଇଁ ଖଟ ଫଟ ଅଛି ତ ବେଡ଼୍ରୁମ୍ ଅଛି ହୋଟେଲ୍ ସଫାସୁତୁର ଅଛି ତ ହୁଁ ହ ହଉ କାଲିିକି ଆମ ଗଲେ କଥାବାର୍ତ୍ତା ହେବା

ସନ୍ କାଲି ସନ୍ଧ୍ୟାରେ ଆମେ ପହଞ୍ଚୁଛୁ